ହଁ ମୁଁ ଦଶ ରୁ ଦଶ ଲକ୍ଷ ଭିତରେ ପାଞ୍ଚୋଟି ସଂଖ୍ୟା କହି ପାରିବି ଯାହାକି ତିନିଶହ ସତେଇଶି ସାତ ହଜାର ନଅ ଶହ ପଚିଶ ଚବିଶ ହଜାର ତିନି ଶହ ଅଠର ପାଞ୍ଚ ଲକ୍ଷ ଉଣେଇଶ ହଜାର ସାତ ଶହ ବୟାଳିଶି ଆଠ ଲକ୍ଷ ପଚିଶ ହଜାର ନଅ ଶହ ବାଇଶି